ହଁ ହଁ ଆମର ରୁପାଲୀ ଛକରେ ଚାଟ୍ ଦୋକାନ ରମାଦେବୀ ହଁ ଖାଇବେ ନା କଣ ହଁ ଚାଟ୍ କେଉଁଦିନ ଭୁଲ୍ ହେଇଯାଇଥିବ ମସଲା ମସଲି କ'ଣ ଟିକେ ହେଇଯାଇଥିବ ବସୁନାହାଁନ୍ତି ହାପ୍ ନା ଫୁଲ୍ ପ୍ଲେଟ୍ ହାପ୍ ଖାଇବେ ନା ଫୁଲ୍ ଖାଇବେ କ'ଣ ଦେବି

ମସଲା ପଡ଼ୁଛି କାକୁଡ଼ି ପିଆଜ ସେଉ ପାମ୍ପଡ଼ ମକା ସସ୍ ଚିଲି ସସ୍ ଆପଣଙ୍କର ରାଗ ନା ନାହିଁ ସାଦା ରାଗ ଆଉ ହଁ ହଉ ଟିକେ ଅପେକ୍ଷା କରନ୍ତୁ ପାଞ୍ଚ ମିନିଟ୍ରେ ବନେଇକି ଦେଉଛି ଆଉ ହଁ କେଉଁ ଦିନ କ'ଣ ଟିକେ ହେଇଯାଇଥିବ ପିଲାମାନେ ଏପଟ ସେପଟ କରିଦେଇଥିବେ ପିଲା ଅଛନ୍ତି ନା କ'ଣ ପକାଇଦେଇଥିବେ ଥିଲା ଚାଟ୍ଟା କ'ଣ ଲାଗୁଥିଲା ଖରାପ ଲାଗୁଥିଲା ଯେ କ'ଣ ଲାଗୁଥିଲା ଟେଷ୍ଟ ଭଲ ଲାଗୁନଥିଲା ନା ଲୁଣିଆ ଲାଗୁଥିଲା ନା କ'ଣ ଲାଗୁଥିଲା ଲୁଣ ଟିକେ ତା'ହେଲେ ପକାଇଦେଇଛନ୍ତି ଆଉ ମିଷ୍ଟେକରେ ଆଉ ହଁ ହଉ ହେଇଯାଇଛି ତ ଗୋଟେ ଭୁଲ୍ ହେଇଯାଇଛି ଆଉ ସେଇ କଥାକୁ ଧରିକି ମୁଁ ମସଲା ପକାଉଛି ରୁଚି କମ୍ପାନୀର ରୁଚି ପାଉଡ଼ର କରି କମ୍ପାନୀର କରି ପାଉଡ଼ର ଖଡ଼ଗପୁର ମସଲା ଚାଟ୍ ମସଲା ଆଗରୁ ଆମ ଦୋକାନରେ ମୋ ଭାଇ ବସୁଥିଲା ନାଇଁ ନାଇଁ ମୋ ଭାଇ ଟିକେ ପଳେଇଛି ବାହାରକୁ ତ ତା କାମଟା ମୁଁ କରୁଛି ଆଉ ରାସ୍ତାରେ ନା ଲାଗୁନି ଏଠି ତ ରୁପାଲୀ ଛକରେ ଯେତିକି ବେପାର ହେଉଛି ଏଠି ଦେଇ ପାରୁନୁ କଷ୍ଟମର ଫେରିକି ପଳାଉଛନ୍ତି ଆଉ ଯାତ୍ରା ନା ସେଠିକି ଲଗାଉନୁ ଠେଲା ଲଗାଉନୁ ତମେ କେଉଁଠୁ ଅସିଛ ହଁ ହଁ ପାର୍ସଲ୍ ହେଉଛି ହଁ ଆଗ ଖାଇ ଦିଅନ୍ତୁ ଆଗ ବନେଇକି ଦେଉଛି ଖାଇ ଦିଅନ୍ତୁ ମୁଁ ନିଅନ୍ତୁ ଆଗ ଖାଇକି ଟେଷ୍ଟ କରନ୍ତୁ ଆଜିର ଟେଷ୍ଟ କେମିତି ହେଇଛି ମୁଁ ଅବିକା ପାର୍ସଲ୍ ବାନ୍ଧୁଛି ହଁ ଖାଇଦେଉନାହାଁନ୍ତି ଆଗ ଖାଇକି କୁହନ୍ତୁ ଟେଷ୍ଟଟା କେମିତି ହେଇଛି ହଉ ହଉ ହଉ ହଉ ତା'ହେଲେ ମୁଁ ପାର୍ସଲ୍ ବାନ୍ଧୁଛି ଆଉ ଦେଇଦେବି ନେଇଯିବେ ଆଉ

ନା ନେବା ନା ରାଗ ପକେଇବି ନା ନାଇଁ ସାଦା ନେବେ ହଁ ହଉ ହଉ ହଉ ଟମାଟୋ ସସ୍ ଦେବି ହଁ ହଉ ଆସନ୍ତୁ ଆସନ୍ତୁ ଆସନ୍ତୁ ଖାଇକି ଯାନ୍ତୁ କହିବେ କେମିତି ଲାଗୁଚି ଟେଷ୍ଟ ତାର ଆଉ ସେଦିନ କ'ଣ ଗୋଟେ ହେଇଯାଇଥିଲା ଭୁଲ୍ ହେଇଯାଇଥିଲା ଆଉ ଆଜି ଠିକ୍ ଠାକ୍ ଅଛି ହଁ ଆପଣକର ହେଲା ତିନିଟା ପ୍ଲେଟ୍ ତିନିଟା ପ୍ଲେଟ୍କୁ ହେଉଛି ଗୋଟେ ପ୍ଲେଟ୍କୁ ଚାଳିଶି ଟଙ୍କା ଶହେ କୋଡ଼ିଏ ଟଙ୍କା ଦିଅନ୍ତୁ ଶହେ କୋଡ଼ିଏ ଶହେ କୋଡ଼ିଏ ଦିଅନ୍ତୁ ପଇସା ଦିଅନ୍ତୁ ଆଉ ତମ ପାର୍ସଲ୍ ନିଅନ୍ତୁ